ହଁ ନାନୀ ନମସ୍କାର କେନ୍ତା ଭଲ ଅଛ କେଁ ଆଉ ଗାଁର ହାଲଚାଲ କାଣା ଭଲ୍ରେ ସବୁ ହଁ ଆମେ ବି ଭଲ୍ ଅଛୁ ସବୁ ହଁ ହଁ ଯେ ଗାଁ ତ କେନ୍ତା କରମା ଯେ ଏଇଟା ସବୁ ମିଟିଙ୍ଗ୍ମୁଟାଙ୍ଗ୍ ଗୋଟେ ରଖନ୍ ସବୁ ଦେଖୁଛ କେଁ କେନ୍ତା କେନ୍ତା କର୍ମା ଯେ କର୍ମା ଗାଁରେ ଯେ ସ୍କୁଲ୍ ବି ଅଛେ ଭଲ୍ ପଢ଼ିବା ନା ବଢ଼ିବା ଟିକେ ସଫାସୁଫି କରିବା ତା' ତାପରେ ବନମାନେ ବି ଅବସ୍ଥା ହେଇଗଲାନ ସେରା ବି ସଫା ସଫି କରିବାର୍ ଲାଗି ହଇଜା ଆମେ ଘର୍ ଗୋଟେ ବନାବାର୍ ଲାଗି ସେଟା ବି କଥା ହେଇଗଲେ ହେବା ଭଲ୍ ହେବା ତ କାହା କାହାକେ ଡାକିଲେ ଭଲ୍ ହେବ ଯେ ସେଟା ହୁଁ ହୁଁ ହଁ ହଁ ଆର୍ ବନ ପାଖେ ଗୋଟେ ଏନ୍ତା ଚେଞ୍ଜ କରିବାର୍ ଲାଗି ଯେନ୍ ଲେଡ଼ିଜ୍ମାନେ ଗାଧାଗୁଧି କରିବାର ଲାଗି ଘର୍ ଗୁଟେ ବାନବାର୍ ଲାଗି ବି କଥା ହେମା ହଁ ହଁ ହଁ ହଁ ଭଲ୍ ରାସ୍ତା ବନା ହେନି ସୁବିଧା ନାଇଁ ହେଇପାର୍ବା ସତରେ ସୁବିଧା ହେବା ହଁ ହଁ ମୁଁ ବି ଚାରିଆଡ଼େ ବି ତ ସଫାସୁଫି କରିବାର୍ ଲାଗି ବି ତ ସେଟାବି ଟିକେ କୁହାକହି କଲେ ହେବା

ହଁ ହଁ ହଉ ଟିନା ରହୁଛି ଏନ୍ତା ହେଲେ